ଆମ କେନ୍ଦୁପଡ଼ା ଗାଁ ବହୁତ ଭଲ ଗାଁ ଆଉ ଏଠି ଆମର ପାଞ୍ଚ ଶହ ଲୋକ ବାସ କରନ୍ତି ଆଉ ଆମ ଗାଁ ରେ ଶିବ ମନ୍ଦିର ହେଉଛି ରାଧା କୃଷ୍ଣ ଙ୍କ ମନ୍ଦିର ଅଛି ଗ୍ରାମ ଦେବତୀ ଅଛନ୍ତି ଖଣ୍ଡୁଇ ଠାକୁର ଅଛନ୍ତି ଏମିତି ଆମ ଗାଁରେ ବହୁତ ଦେବାଦେବୀ ଅଛନ୍ତି ଗାଁ ରେ ସ୍କୁଲ ଅଛି ଆଉ ଏସଏଚଜି ଗ୍ରୁପ ମାନେ ସବୁ ଗୋଟିଏ ମିଟିଙ୍ଗ କରିବା ପାଇଁ ଗୋଟିଏ ଗ୍ରୁପ ଘର ଅଛି ଆଉ ମହିଳା ମାନେ ମିଟିଙ୍ଗ କରିବା ପାଇଁ ସେଇଠି ଗୋଟିଏ ମହିଳା ସମିତି ଘର ଅଛି କୋଠ ଘର ଅଛି ଆଉ ଗାଁ ମଝିରେ ମଣ୍ଡପ ଅଛି ଆମ ମଣ୍ଡପ ପାଖରେ ରାଧା କୃଷ୍ଣଙ୍କ ମନ୍ଦିର ଅଛି ଏମିତି ଆମ ଗାଁରେ ଠାକୁର ଅଛନ୍ତି ଆଉ ଯେକୌଣସି ମେଳା ମହୋତ୍ସବ ହେଲା ଆମ ଗାଁରେ ତିରିଶ ଖଣ୍ଡେ ସ୍ତ୍ରୀ ଲୋକ ଆମେ ଗୋଟେ କୀର୍ତ୍ତନ ମଣ୍ଡଳୀ ଠି ଯେଉଁ ଅନୁଷ୍ଠାନ ତିଆରି କରିଛୁ ଆମେ ରାତି ହେଲେ ସବୁଦିନ ସନ୍ଧ୍ୟା ବେଳେ ଯାଇ ସେଠି ଆମେ କୀର୍ତ୍ତନ ଆଖଡ଼ା କରୁଛୁ ଆଉ ତା'ପରେ ଯେଉଁଠି ମେଳା ହେଲା କିମ୍ବା ଘର ପ୍ରତିଷ୍ଠା ହେଲା କିମ୍ବା ଯେ କୌଣସି ଘର ଗୋଟେ ପୋଥି ବସାହେଲା ଆମେ ଯାଇକି ସେ ଅନୁଷ୍ଠାନରେ ଆମକୁ ନିମନ୍ତ୍ରଣ କଲେ ଆମେ ସେଇଠି କୀର୍ତ୍ତନ କରିକି ଆମେ ଆସୁଛୁ ଆମ ଗାଁ ରେ ସୂର୍ଯ୍ୟମୁଖୀ ଚାଷ ହେଉଛି ସୂର୍ଯ୍ୟମୁଖୀ ଗଛ ଲଗାଉଛୁ କେଡ଼େ ସୁନ୍ଦର ଗଛ ଆମର ସବୁ ହୋଇଛି ମାଣ୍ଡିଆ ଚାଷ ହେଉଛି ଆଉ ମୁଗ କରୁଛନ୍ତି ରାଶି କରୁଛନ୍ତି ତା'ପରେ ଆମ ଗାଁରେ ଭଲ ପୋଖରୀ ଦି ଚାରି ଟା ପୋଖରୀ ଅଛି ପୋଖରୀ ହୁଡ଼ାରେ ଖଜୁରୀ ଗଛ ତାଳ ଗଛ ବିଭିନ୍ନ ଗଛ ରହିଛି ପୋଖରୀ ଚାରି ପାଖ ବହୁତ ସୁନ୍ଦର ଦେଖାଯାଉଛି ଆମ ଗାଁର ଉତ୍ତର ଦିଗକୁ ଗୋଟିଏ ନାଳ ବୋହି ଯାଉଛି ସେହି ନାଳ ଉପରେ ବଢିଆ ଗୋଟେ ବଡ ବ୍ରିଜ ଅଛି ସେଠି ଦୋକାନ ଲୋକମାନେ ବି ଦେଇଛନ୍ତି ଏମିତି ବିଭିନ୍ନ ଆମର ଗାଁରେ ବହୁତ କାମ ସରକାର ବି ଆମର କରିଛନ୍ତି ଆଉ ଛୁଆମାନେ ବି ଭଲ ପାଠ ପଢ଼ିବାକୁ ବି ଆମର ଟିଉସନ ସାର ବି ମିଳୁଛନ୍ତି ମହିଳା ସମିତି ଘର ବି ଅଛି ଆମ ଗାଁରେ ସେଇଠି ଯେ କୌଣସି ଆମର ଯେଉଁ ଆମ ଗାଁ ରେ ହେଉଛି ବାଇଶଟା ଗ୍ରୁପ ଅଛି ସେଇ ଗ୍ରୁପ ଯେତେବେଳେ ଆମର ଯଦି ଦଶ ଜଣରେ ଗୋଟେ ଲେଖାଏଁ ଗ୍ରୁପ ହୋଇଛି ସେଇଠି ଆମେ ଯାଇକି ଯେତେବେଳେ ମାସ ରେ ଥରେ ଲେଖା ମିଟିଙ୍ଗ ହେଉଛି ଆମେ ଯାଇକି ସେଇଠି ମିଟିଙ୍ଗ ସେ ଘରେ କରୁଛୁ ଆଉ ସବୁ ସୁବିଧା ଆମ ଗାଁର ଅଛି